ସ୍ଵାସ୍ଥ ରକ୍ଷା ଉପରେ ଆମେ କହୁଛେ କରୋନା ଭାଇରସ୍ ଯେନ୍ଟା କି ଆମର୍ ଚାଇନାର ଭୁବନ୍ରୁ ଆସ୍ଥିଲା

ଏଟା ଆମର ଦୁଇ ହଜାର ଉଣେଇଶିରେ ହେଇଥିଲା ଲେକିନ୍ ହେଥିର୍ ଲାଗି କୋଭିଡ଼୍ ନାଇଣ୍ଟିନ୍ ବୋଲି କୁହାଯାଇସି ଆଉ କରୋନା ଭାଇରସ୍ଟା ଏନ୍ତା ହିସାବେ ଯଦି ବି ଆମର ଲଙ୍ଗରେ ପ୍ରଭାବ ପଡ଼୍ସି ଯେନ୍ଟା କି ଆମର୍ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେସି ଆମେ କେତେବେଲେ ନିଶ୍ୱାସ ପ୍ରଶ୍ୱାସ ନଉଛୁ ନିଶ୍ୱାସ ନେଉଛୁ ବେଲେ ଆଉ ଜଣେ କେ ଭି ଡ଼େଇଁକି ଯିବାର ଚାନ୍ସେସ୍ ପୁରା ଥିସି ସେତେବେଲେ ହେତିର୍ ଲାଗି ଆମେ ସବୁବେଲେ ମାସ୍କ୍ଟା ବ୍ୟବହାର କରବାର୍ କଥା ଆର କେନସିନ୍ କେ ଯାଉଛୁ ବି କି କାହିଁ ଯାଉଛୁ ବି ହେଲେ ସବୁବେଲେ ଆମେ ମେ ଏ ଆମର୍ ମାସ୍କ୍ ବ୍ୟବହାର କରବାର୍ କଥା ବି ଆର୍ ଗାଡ଼ିରେ ଯାଉଛନ୍ ନଉ କଥା ତ ସେନୁ ଯାତ୍ରୀମାନେ ବହୁତ୍ ବସିଛନ୍ ଗାଡ଼ିରେ ଯାଉଛନ୍ ଲେକିନ୍ ସେ ଡ୍ରାଇଭର୍ଟା ମାସ୍କ୍ ନାଇଁ ପିନ୍ଧି ବେଲେ ସେତାକେ କରୋନା ଭାଇରସ୍ ହୋଇଛି ଆମର୍ ହେଲେ ସେ ତାକେ ଯେନ୍ ହୋଇଛି ସେତା ସେ ମାଙ୍କୁ ମାନ କେ ବି ପ୍ରଭାବ ପଡ଼୍ବା ସେତା କେ ମାଙ୍କେ ମାନଙ୍କୁ ବି ହେବା ନା ତ ସେଥିର୍ ହିସାବେ ଆମେ ବହୁତ୍ ସଚେତନ ହିସାବେ ରହେବାର୍ କଥା ସେଇ ହିସାବେ ରହେବାର୍ କଥା ମାସ୍କ ପିନ୍ଧିକିନା ଠିକ୍ସେ ର ଭଲ୍ସେ ରହେବାର୍ କଥା ଯେନ୍ତା କି ଅଲଗା ଉପର ମାନଙ୍କୁ ବି ପ୍ରଭାବ ନାଇଁ ପଡ଼୍ବାର୍ କଥା